ସାର୍ ଆପଣଙ୍କର କାର୍ ଟା ଭଡ଼ାକୁ ନେଇଥିଲୁ କିନ୍ତୁ ସେଗୁଡ଼ାକ ବାଟରେ ଗଲାବେଳେ ଅନେକ ଅସୁବିଧାରେ ସମ୍ମୁଖୀନ ହେଲୁ ଗାଡ଼ି ଡ୍ରାଇଭର ଯେହେତୁ ଆମକୁ ନେଇଥିଲା ସେ କାର୍ ଟିର ବସିବା ପାଇଁ ସିଟ୍ ଗୁଡ଼ାକ ଚିରାଥିଲା ଅବ୍ୟବସ୍ଥିତଥିଲା ଗାଡ଼ି ରାସ୍ତାରେ ଯିବାବେଳେ ପମ୍ଚର ମଧ୍ୟ ହେଇଗଲା ଯାହାଫଳରେ କି ଆମେ ମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଲୁ ଆଉ ଯିବା ରାସ୍ତାରେ ମଧ୍ୟ ହଇରାଣ ହେଲୁ ହର୍ନ ଟି ଠିକ୍ ରେ ବାଜୁନଥିଲା ଯା ଲୋକମା ଲୋକମାନେ ଯିବା ଆସିବା କରୁଥିବା ବେଳେ ଆମର ଆକ୍ସିଡ଼େଣ୍ଟ ହୋଇଯାଇଥାନ୍ତା ସେଥିରେ ମଧ୍ୟ ଆମେ ଅନେକ ଅସୁବିଧା ଅନୁଭବ କରିଛୁ ଆପଣଙ୍କ ଗାଡ଼ି ଏଭଳି ଅବ୍ୟବସ୍ଥା ଯଦି ରହିଛି ତାହେଲେ ଆପଣ କାହିଁକି ଏହାକୁ ଆପଣଙ୍କର କାର୍ଯ୍ୟରେ ବ୍ୟବହାର କରିଛନ୍ତି ଏବା ଭଡ଼ା ଦେଉଥିଲେ ଭଡ଼ା ନଦେଇ ତାହା ମଧ୍ୟ ରଖିଦେଇଥିଲେ ଭଲ ହୋଇଥାନ୍ତା ଯେତେବେଳେ ଆପଣ କାର୍ଯ୍ୟରେ ଲଗଉଛନ୍ତି ତା ପୂର୍ବରୁ ଗାଡ଼ିର ସଠିକ୍ ଯାଞ୍ଚ କରି ନିଅନ୍ତୁ ଗାଡ଼ିକୁ ଭଲ ଭାବରେ ପ୍ରସ୍ତୁତରଖନ୍ତୁ କି ଆଗାମୀ କାର୍ଯ୍ୟକ୍ରମ ପାଇଁକା ବା ଗାଡ଼ିକି ଯେ ନେବ ସେ ଠିକ୍ ରେ ନେବ